ସାଧାରଣତଃ ଆମ ଘରେ ପାଞ୍ଚ ଲୋକ ରହନ୍ତି କିନ୍ତୁ ଯେତେସ ଯେତେବେଳେ ଆମ ପର୍ବପର୍ବାଣୀ ପଡ଼ିଯାଏ ବା କିଛି ଅଲଗା କିଛି ପଡ଼ିଯାଏ ଯେମିତି ଦଶହରା କି ହୋଲି କି ଦିୱାଲି ଏମିତି କିଛି ପର୍ବପର୍ବାଣୀ ରହିଯାଏ ତ ସେତେବେଳେ ଲୋକମାନେ ଆସିବେ ଆମର କୁଣିଆ ଯେତେ ଘରକୁ ଆସିବେ ତ କାମ ବହୁତ ବଢ଼ିଯାଏ ଯେଉଁ କାମ ଆମେ ପାଞ୍ଚ ଲୋକ ପାଇଁ କରୁଥୁଲୁ ସେଟା ପନ୍ଦର କୋଡ଼ିଏ ଲୋକ ପାଇଁ କରିବୁ ତାହା ପାଇଁ କିଛି ଏମିତି ଜିନିଷ କରିବାକୁ ପଡ଼ିବ ଯେଉଁଟାକି ସେ କାମ ହିଁ ଜଲ୍ଦି ସରିଯିବ ତ ବେଶୀ ଲୋକ ହେଲେ କାମ ବଢ଼ିଯିବ ତସ୍ ତାହାପାଇଁ କାମ ଆମ ଘରେ ଆମ ଆମ କାମକୁ ବାଣ୍ଟିଦେଉ ତ ଏହାଦ୍ୱାରା କାମଟା କମ୍ ସମୟ ମଧ୍ୟରେ ଠିକ୍ ଟାଇମ୍ରେ ଠିକ୍ ସମୟରେ ହୋଇଯିବ ଯେମିତିକି ଆଘ ଗୋଟେ ଆମେ ଚୂଲିରେ ରାନ୍ଧୁଥିଲୁ ତ ସେଇଟା ଏବେ ଗୋଟେ ଚୂଲିରେ ନ ରାନ୍ଧିକି ଆମେ ସେ ଗୋଟେ ଚୂଲିରୁ ଦୁଇଟା ଚୂଲିରେ ରାନ୍ଧିବୁ ତେବେ ଯାଇକି ସେ କାମଟା ଜଲ୍ଦି ସରିବ ଆଉ କାମଟା ଖାଦ୍ୟ ଯ ଖାଦ୍ୟ ବନେଇବାରେ ଯେଉଁ ଖାଦ୍ୟ ବନେଇବାରେ ବେଶୀ ସମୟ ଲାଗିଥାନ୍ତା ସେ ସମୟଟା ବଞ୍ଚିଯିବ ଆଉ ସେ କାମଟା ଜଲ୍ଦି ସରିଯିବ ଏହାଦ୍ୱାରା ଆମ କାମ ବି ମ ହୋଇଯିବ ଆଉ ଲୋକଙ୍କ ଲୋକ ପାଇଁ ଖାଦ୍ୟ ମଧ୍ୟ ହୋଇଯିବ ତାଙ୍କ ପାଇଁ ଖାଦ୍ୟ ମଧ୍ୟ ବନେଇବା ହୋଇଯିବ